ମୋର ଖାଦ୍ୟ ରୋଷେଇ କରିବାର ଅଭିଜ୍ଞତା ହେଉଛି ଯେ ମୁଁ ଭାତ ଭଜା ଡାଲି ଏବଂ ଚିକେନ ଭଲ ରୋଷେଇ କରିପାରେ ବହୁତ ସହଜରେ ସେଇ ଚିକେନ ଏବଂ ଭାତ ଡାଲି ଭଜାକୁ ରୋଷେଇ କରିଦିଏ କିନ୍ତୁ ମୋ ପାଇଁ ବେଶି କଷ୍ଟକର ହେଉଛି ଯେତେବେଳେ ମୁଁ ତରକାରୀ କିମ୍ବା ଅନ୍ୟ କୋଣସି ଜିନିଷ ରୋଷେଇ କରେ ଯେମିତି ହେଲା ଅଣ୍ଡା ଭୁଜିଆ କି ଅଣ୍ଡା ତରକାରୀ କି ଅନ୍ୟ କୌଣସି ପନିର ହେଲା ସେଗୁଡିକୁ ମତେ ବହୁତ କଷ୍ଟ ଲାଗେ କାରଣ ମୁଁ ଜାଣିପାରେ ନାହିଁ ଯେ କେତେବେଳେ କଣ ପକା ହେବ କେତେବେଳେ ନାହିଁ ବୋଲିକି ମୋ ପାଇଁ ତ ସେହି ଖାଦ୍ୟ ବନେଇବା ପାଇଁ ବହୁତ କଷ୍ଟ ସାଧ୍ୟ